ହଁ ଏମିତି ଏକ ସମୟ ଥିଲା ଯେଉଥିପାଇଁ ମୁଁ ମୋର ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲି ଯେଉଁଥିରେକି ମୋର ଭବିଷ୍ୟତ ନିର୍ଭର କରୁଥିଲା ମୋତେ ମୋର ପାଠ ପଢ଼ାକୁ ଛାଡ଼ିବାକୁ ପଡ଼ିଥିଲା ପରିବାରର ଅଭାବନୀୟ ଘ ସମୟରେ ମୋର ସାନ ଭଉଣୀର ପାଠପଢ଼ା ଥିଲା ଏବଂ ସାନ ଭାଇଟିଏ ମଧ୍ୟ ଥିଲା ସେ ଦୁଇ ଜଣଙ୍କର ଭବିଷ୍ୟତକୁ ଦେଖି ମୋତେ ମୋର ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା ସେଥିପାଇଁ ମୁଁ ମୋ ବଡ଼ଭାଇ ଏବଂ ବାପାଙ୍କ କଥାରେ ମୋର ପାଠପଢ଼ାକୁ ବନ୍ଦ କରି ଦେଇଥିଲି ଏହି କଥାଟି ମୋତେ ବହୁତ ଆଘାତ ଦେଇଥିଲା ହେଲେବି ମୋତେ ମୋର ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା ପରିବାରର ପରାମର୍ଶ ନେଇ ମୁଁ ମୋର ପାଠପଢ଼ାକୁ ବନ୍ଦ କରି ଦେଇଥିଲି